ଆମ ଅଞ୍ଚଳରେ ହେଉଥିବା ବିଭିନ୍ନପ୍ରକାର ଅପରାଧ ଯେମିତିକି ଏଇଠି ଚୋରି ଚାକାରୀ ବହୁତ ହେଉଛି ଲୋକଙ୍କୁ ମାରିଦିଆ ହେଉଛି ଓ ରାସ୍ତାରେ ସ୍କୁଲ୍ କଲେଜ ଚାକିରି କରିବାକୁ ଗଲାବେଳେ ଝିଅମାନଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ୁଛି କାହିଁକି ନା ପିଲାମାନେ ଯେଉଁ କମେଣ୍ଟ ମାରୁଛନ୍ତି ତାଙ୍କୁ ଡରଉଛନ୍ତି ଧମାକାଉଛନ୍ତି ତ ଏହା ଯୋଗୁଁ ସେମାନେ ଡରିକିନା ରହୁଛନ୍ତି ତ ଏଇଟା ହେଉଛି ଏକ ପ୍ରକାର ଅପରାଧ ମାନେ ପିଲାମାନେ ଏତେ ଡରେଇ ଦେଉଛନ୍ତି ଯେ କି ସେମାନେ କେଉଁଠି ଯିବାକୁ ହେଲେ ବି ତାଙ୍କ ସହିତ ତାଙ୍କ ପ୍ୟାରେଣ୍ଟସ୍ମାନଙ୍କୁ ନେଇଯିବାକୁ ପଡ଼ୁଛି ଓ ହେଉଥିବା ବିଭିନ୍ନ ଅପରାଧ ମଧ୍ୟରୁ ଆଉ ଗୋଟେ ଅପରାଧ ଅଛି କାହିଁକିନା ଲୋକମାନଙ୍କୁ ମାରିଦିଆ ହେଉଛି ଏତେ ସବୁ କାରଣରୁ ଟଙ୍କା ଚୋରି କରିବାରୁ ଦାରିଦ୍ରତା ହେଉଛି ଆହୁରି ବଢ଼ିଯାଉଛି ବେକାରୀ ବେକାରୀ ଏଠି ତ ବେକାରୀ ବହୁତ ଅଛି କାହିଁକିନା ଏଇଠି ଲୋକଙ୍କୁ ଏତେ ଶୀଘ୍ର ସହଜରେ କାମ ମିଳେନାହିଁ ଆଉ ଚାଷ କାମଟା ବି ଭଲ ହୁଏ ନାହିଁ କାହିଁକିନା ଏଇଠି ଗରମ ବହୁତ ଅଛି ଚାଷ ଜମି ସବୁ ଆବଡ଼ା ଖାବଡ଼ା ଅଛି ଆଉ ଚାଷ କଲେ ବି ଫସଲ ଭଲ ହୁଏ ନାହିଁ ଓ ସବୁ ଦିଗରୁ ଲସ୍ ହେଇଥାଏ କାହିଁକିନା ଏହିସବୁ ଜାଗାରେ ଗରମ ବେଶୀ ଥିବାରୁ ଏଠି ପାହାଡ଼ିଆ ଅଞ୍ଚଳ ହେଇଥିବାରୁ ତ ଏଠି ବେକାରୀ ବେଶୀ ହୋଇଥାଏ ଆଉ ଏହା ଯୋଗୁଁ ଲୋକମାନେ ମାନସିକ ରୂପରେ ବହୁତ କଷ୍ଟ ପାଆନ୍ତି ଏହାଯୋଗୁଁ ପାଠପଢ଼ାରେ ସବୁ ଜାଗାରେ ଦରିଦ୍ରତା ବେଶୀ ଅଛି ଆଉ